ଏକ ଲମ୍ବା ବାଇକିଂ ଯାତ୍ରାରେ ଯାଉଥିବା ବେଲେ ଆମକୁ ଯେକୌଣସି ଜିନିଷ ଭିତରେ ବି ଆମକୁ ହେଲମେଟ ପିନ୍ଧିବାକୁ ପଡ଼ିବ ଏବଂ ପିନ୍ଧିବାକୁ ନିହାତି ଜରୁରୀ କାହିଁକିନା ରାସ୍ତାରେ ଯାଉଥିବା ବେଲେ ହେଲମେଟ ପିନ୍ଧିବା ଆମକୁ ନିହାତି ଜରୁରୀ ଏବଂ ସାଙ୍ଗରେ କିଛି ଖାଇବା ଜିନିଷ ନେଇବାକୁ ଯିବାକୁ ବି ଉଚିତ କାହିଁକିନା ଆମେ ଯାଉଥିବା ବେଲେ କେତେବେଲେ ଶୋଷ ଭୋକ କଲେ କ'ଣ ଖାଇବା ବାଟରେ ପଇସା ନ ନେଇଥିଲେ ସେଥିପାଇଁ ଆମେ ହାତରେ ପାଣି ଏବଂ ଖାଦ୍ୟ ଯେକୌଣସି ଖାଦ୍ୟ ବି ଧରିବା ନିହାତି ଜରୁରୀ କାହିଁକି ନା ଯେକୌଣସି ଜାଗାକୁ ଗଲେ ବି ଆମକୁ ଅସୁବିଧା ହେବନି ସେଥିପାଇଁ ଆମ ସାଙ୍ଗରେ ହେଲମେଟ୍ ଏବଂ ଖାଦ୍ୟ ପାଣି ଧରିବାକୁ ନିହାତି ଜରୁରୀ ଏସବୁ ଜିନିଷ ଧରିବାକୁ ଆମକୁ ପଡ଼ିବ କାହିଁକି ନା ଯେକୌଣସି ରାସ୍ତା ସୁନସାନ ରାସ୍ତାରେ ଗଲେ କ'ଣ କରିବ କିଛି ନ ମିଳିଲେ ସେଥିପାଇଁ ହାତରେ ଯେକୌଣସି ତିନିଟି ଜିନିଷ ଧରିବାକୁ ନିହାତି ଜରୁରୀ ସେ ଜିନିଷ କ'ଣ କଣ କାହିଁକି ନା ପାଣି ଖାଦ୍ୟ ଏବଂ ହେଲମେଟ ଧରିବା ନିହାତି ଜରୁରୀ ସବୁବେଲେ ଯେକୌଣସି ଜାଗାକୁ ଗଲେ ବି ସେ ଜିନିଷଟ ଧରିବାକୁ ନିହାତି ଜରୁରୀ ଏବଂ ଯେକୌଣସି ଜିନିଷ କଳାବେଳେ ବି ଧ୍ୟାନରେ ଥିବା ଉଚିତ କାହିଁକି ନା ଧ୍ୟାନ ମଗ୍ନରେ ନଥିଲେ ଯେ କୌଣସି ଜିନିଷ ବି ଉଚିତ ହେଇପାରିବ ନାହିଁ ସେଥିପାଇଁ ଯେକୌଣସି ଜାଗାକୁ ଗଲେ ବି ହେଲମେଟ ଧରିବା ନିହାତି ଜରୁରୀ ଏବଂ ଖାଦ୍ୟ ବି ନେଇକି ଯିବା ଏବଂ ପାଣି ଧରିଥିବା ନିହାତି ଜରୁରୀ